ଯେତେ ଅର୍ଥନିତୀକ ଖବର୍ ମାନେ ଅଛେ୍ ଏଇ ଖବର୍ ମାନେ ଆମେ ଇଲୋଟ୍ରୋନିକକ୍ସ ମିଡ଼ିଆ ପ୍ରିଣ୍ଟ୍ ମିଡ଼ିଆରୁ ଜାଣିପାରୁଛ ଇଲୋଟ୍ରୋନିକକ୍ସ ମିଡ଼ିଆ ହେଲା ସିଆନ୍ ବିଶୀ ଫାଇନାନ୍ସିଆଲ୍ ଏକ୍ସପ୍ରେସ୍ ବିଜନେସ୍ ଷ୍ଟାଣ୍ଡାର୍ଡ଼ ଆଉ ପ୍ରିଣ୍ଟ୍ ମିଡ଼ିଆ ହେଲା ଇକୋନୋମିକ୍ସ ଟାଇମ୍ ଇଏ ଖବରମାନେ ଆମେ ଯେନ୍ ଯାନିସୁ୍ ତ ପ୍ରତ୍ୟେକ୍ ଦିନ୍ ପେଟ୍ରୋଲ୍ ରେଟ୍ କେତେହେଉଛି କେନ୍ ଜିନିଷର ଦାମ୍ ସୁନାର ଦାମ୍ କେତେ୍ ହୋଉଛି ସବୁ ଜିନିଷ୍ ମାନେ କର୍ତା ଦେଶୀ ଫଳରେ ଆମେ ଜାଣିକରି ତାର୍ ଲାଭ୍ ନେଇପାରୁଛୁ ତାର ସାଙ୍ଗେ ସାଙ୍ଗେ ଇ ଜେନ୍ ଚ୍ୟାନେଲ୍ ମାନେ ଅଛେ ନ୍ୟୁଜ୍ ଚ୍ୟାନେଲ୍ ମାନକେ ବି ଯେନ୍ତା କି ଆଜତକ୍ ଜେଡ଼୍ ନ୍ୟୁଜ୍ ଇଣ୍ଡିଆ ଭାରତ ହେଲା ଏହି ନ୍ୟୁଜ୍ ଚ୍ୟାନେଲ୍ ମାନ୍ କେବି ଅର୍ଥନୀତି ଉପରେ ଖବର୍ ଦେବାର୍ ସାଙ୍ଗେ ସାଙ୍ଗେ ଅର୍ଥନିତୀର ଉପରେ ଡିବେଟ୍ କରୁସନ୍ ସେଇ ଡିବେଟ୍ରୁ ଆମେ ଜାଣିପାରୁସୁଁ ଯେ ବଜେଟ୍ର ବି ଯେନ୍ ପ୍ରୋଭିଜନ୍ ଅଛେ ବଜେଟ୍ର ଖବର୍ କେ ପ୍ରସାର୍ କରସନ୍ କିନ୍ ଜିନିଷ୍ କେ ସରକାର୍ କେତେ କେନ୍ତା ପ୍ଲାନ୍ କରି କରି ଜନସାଧାରଣଙ୍କର ଲାଭ୍ର ଲାଗି ଉତ୍ସର୍ଗୀକୃତ କରିଛ ସେ ବିଷୟ ଆମେ ଜାଣିପାରୁସୁଁ